ଟମ୍ପୁରୁ ହ୍ୟାଲୋ ହଁ ହଁ କହ ହଁ ବୁଲିଯିମା ଯିମା ପାତାଲି ଯିମା ହଁ ଠାଙ୍ଗ ପାତାଲି ହଁ ସବୁ ଆଡ଼େ ଯିମା ହଁ ଗାଡ଼ି ଗୁଡ଼ା ଆମର୍ ଇ ସୋନପୁର ଟାଉନ୍ରୁ କେତେ ନେବା ଯେ ତାହାକେ କଲ୍ କରିକିନା କହେମା କାଣା କାଣା ସାମାନ୍ ପତର୍ ଖା ପିଆ କେତେ ବଜେ ରହେମା

ହଁ ବଇଲେ ସେନେ କେନ୍ତା କୁକିଂ କରମା ରାନ୍ଧାରୁନ୍ଧି କରମା କି କେନ୍ତା ବ୍ୟାଗ୍ ପତର୍ ନେଲେ ଯାଇକିରି ହେନେ ରାନ୍ଧମା ବଲେ ହଁ ବଇଲେ କାଣା କାଣା ଲିଷ୍ଟ୍ କରମା କାଏଁ କାଏଁଟା ଲାଗବା କାଏଁ କାଏଁ ତୁନ୍ କରମା କି ଆଇଟମ୍ ହଁ ଜାଣା ଭାତ ଡାଲ୍ ଡାଲମା ଟିକେ କରିକି ଜାଣା ଅଲଗା ଅଲଗା ଆଇଟମ୍ ଛଅ ସାତ୍ଟା ଲେଖାଏଁ କରମା ବଇଲେ କେନେ ଗାଡ଼ି ଭଡ଼ା କେନେ ଜାନିଛୁ କି ନାଇଁ ଦେବା ଗାଡ଼ି ଭଡ଼ା ଓହୋ ବଇଲେ ଯିମା ସେନକେ ଯାଇକିରି ସବୁଆଡ଼େ ବୁଲମା କେନ୍ କେନ୍ ଜାଗା ବୁଲମା କି ଓହୋ କୁସୁମ୍ ପଟେ ଯିମା ନାଇକେ ପାତାଲିଟା ହେପଟୁ ଯାଇକି ସିଧା ନାଇଁ ନାଇଁ କେନ୍ତା ଗାଡ଼ିଟେ କେନ୍ତା ବଡ଼ ଟେ କରମା କି ସାନଟେ କରମା ବୋଲେରୋରେ ଟିକେ ସାମାନ୍ ପତର୍ ଶୁଇଯିବା ତ ଟେଣ୍ଟ୍ ଟୁଣ୍ଟି ମାନେ ସବୁ ଡେକ୍ ଫେକ୍ ନେମା କି ନାଇଁ ବଇଲେ ସବୁ ସାମାନ୍ ଯିବା ହଁ ପନିପରିବା ନେମା ବି ପନପରିବା କେବକେ ଘିନିଯିମା ହଁ ହଁ ବଜାରେ କେନ ବସଛେ କି ଇଟା ହଁ ହଁ ହଁ ହଁ ହଁ ବାହାରି ବଲେ କେତେ ବଜେ ବାହାରିମା ଘରୁ ହଁ ବାହାରମା ବେଲେ ପାତାଲିଟା କେବକେ ହେବା କି ଯିବାର୍ ଟା ହଁ ହଁ ହଉ ହଉ ତାର୍ ପାଖେ ଶୁଆ ଶୁଇ କଲୁନ ହଁ ଠିକ୍ ଅଛେ କାଲକେ ବାହାରିମା ସିନେ